ଓଡ଼ିଆ ଲୋକମାନେ ନିଜର ମାଟି ସଂସ୍କୃତି ଆର୍ ପରମ୍ପରାକେ ବହୁତ ମାନସନ୍ ଓଡ଼ିଆ ମାନଙ୍କର ପରମ୍ପରା ବହୁତ ପୁରୁଣା ଯେନ୍ଟାକି ଆମକୁ ଆମର ପୂର୍ବ ପିଢ଼ିରୁ ମିଳିଆସିଛି ଆମର ପୂର୍ବ ପିଢ଼ି ଆମକୁ ଯେନ୍ ପରମ୍ପରାଟା ଶିଖାଇ ଆସିଛନ ଯେନ୍ଥିରେ ଆମେ ଦଶହରା ଦୀପାବଳି ନୂଆଖାଇ ଜନ୍ମାଷ୍ଟମୀ ରାମନବମୀ ପ୍ରଥମାଷ୍ଟମୀ ରଜ ହୋଲି ଆଉ ରଥଯାତ୍ରା ଏସବୁ ମାନିଆସୁଛୁ ଏଇତର ସାଙ୍ଗେ ଆମେ ଆମର ଭାଷାକେ ସମ୍ମାନ ଦେସୁଁ ଆର୍ ଆମର ଭିତରେ ଯେତେବେଲେ ଆମେ କଥା ହେସୁଁ ନିଜର ଭାଷାତେ କଥା ହେସୁଁ ଆମର ଓଡ଼ିଶାନେ ଓଡ଼ିଆ ଭାଷା ଗୋଟେ ହେଲେ ବି ଏଇତାର ଭିତରେ ବହୁତ୍ ବିବିଧତା ଅଛି ଯେନ୍ଟାକି ଆମେ କଟକ ଗଲେ କଟକିଆ ଭାଷା ସମ୍ବଲପୁର ଗଲେ ସମ୍ବଲପୁରୀ ଭାଷା ବୌଦ୍ଧ ଗଲେ ବୌଦ୍ଧିଆ ଭାଷା ମୁଖ୍ୟତଃ ଦେଖିବାକେ ମିଳିଛି ଯେନ୍ଟାକି ବିଭିନ୍ନ ଅଞ୍ଚଳର ଗୋଟେ ଗୋଟେ ଗରବ